ହଁ ମୁଁ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିରେ ମଧ୍ୟ ମୁଁ ପ୍ରଥମ ଶ୍ରେଣୀ ଅଧିକାର କରିଥିଲି କାହିଁକି ନା ମୋ ରୋଷେଇ ପ୍ରତିଯୋଗିତାରେ ଆସିଥିବା ଜଜ୍ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଛତୁ ରୋଷେଇ କରିଥିଲି ସେଇ ଛତୁରେ ମୋର ତେଲ କମ୍ ଥିଲା ମସଲା କମ୍ ଥିବାରୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଓ ମଧ୍ୟ ମୁଁ ୟୁଟ୍ୟୁବ ଚ୍ୟାନେଲ୍ରେ ବି ତାକୁ ଛାଡ଼ିଥିଲି ବହୁତ୍ ଲୋକଙ୍କର ଲାଇକ୍ ମଧ୍ୟ ଆସିଥିଲା ଫଳରେ ବହୁତ୍ ମୁଁ ପଇସା ପତ୍ର ଇନ୍କମ୍ ଭି କରିଥିଲି ଆଉ ମୋତେ ଫୋନ୍ କଲ୍ ବି ଆସିଥିଲା ଯେ ଏହି ପ୍ରକାର ମ୍ୟାଡ଼ାମ ଆପଣ ରୋଷେଇ କରି ଆମ ୟୁଟ୍ୟୁବ ଚ୍ୟାନେଲ୍ରେ ଛାଡ଼ନ୍ତୁ ଯାହା ଫଳରେ ଆମେ ଆମ ଘରମାନଙ୍କରେ ବି ଏଇଭଳିଆ ରୋଷେଇ କରିବୁ